ହିନ୍ଦୀ ହେଉଛି ଏକ ପ୍ରକାର ରାଷ୍ଟ୍ରୀୟ ଭାଷା ଯାହାକି ଆମେ ବଙ୍ଗାଳୀ ହିନ୍ଦୀ ସଂସ୍କୃତ ଭାଷାର ମିଶ୍ରଣ ଯାହାକି ଆମେ ବଙ୍ଗାଳୀ ଓଡ଼ିଆ ଭାଷା କିଛି ପରିମାଣରେ ମିଶି ଯାଉଥିବାରୁ ଆମେ କିଛି କିଛି ବୁଝି ପାରୁଛୁ ହିନ୍ଦୀକୁ ଆମେ ଭାଷା ଆମେ ବୁଝିପାରୁ ଯାହାଦ୍ଵାରା ଭାଷାର ମିଶ୍ରଣ ଓଡ଼ିଆ ଭାଷା ସହିତ ଜଡ଼ିତ ଆମେ ହିନ୍ଦୀକୁ ବି ପଢ଼ି କିଛି ବୁଝି ଜାଣି ପାରୁଛୁ